ଏକ ଭଲ ଫଟୋ ଉଠେଇବା ପାଇଁ ଭଲ କ୍ୟାମେରା ରହିଥିବା ଦରକାର ସୌନ୍ଦର୍ଯ୍ୟପୂର୍ଣ୍ଣ ଜାଗା ରହିଥିବା ଦରକାର ଯେମିତିକି ପାହାଡ଼ ମନ୍ଦିର ଝରଣା ଇତ୍ୟାଦି ଜାଗାରେ ଫଟୋ ବହୁତ ସୁନ୍ଦର ଆସିଥାଏ ପ୍ରାକୃତିକ ଜାଗାରେ ଫଟୋ ଉଠେଇବା ଦ୍ୱାରା ଫଟୋ ବହୁତ ଭଲ ଦେଖାଯାଇଥାଏ ଏବଂ ସେଇଠି ମୋତେ ଫଟୋ ଉଠେଇବାକୁ ବହୁତ ବଢ଼ିଆ ଲାଗିଥାଏ